ହ୍ୟାଲୋ ସାର୍ ନମସ୍କାର ସାର୍ ମୁଁ ଯେଉଁ ଅର୍ଡ଼ର୍ଟା କରିଥିଲି ସେଇ ଅର୍ଡ଼ର୍ଟା ମୋତେ ଦଶ ବଜା ପୂର୍ବରୁ ପହଞ୍ଚିବା କଥା କିନ୍ତୁ ମୁଁ ଏବେକା ଏପର୍ଯ୍ୟନ୍ତ ଏଗାରଟା ହେଲାଣି କ'ଣ ଅସୁବିଧା କ'ଣ ହେଇଛି କିଛି ଜଣାପଡ଼ିନାହିଁ ତ ମୋତେ ଭୋକ ହେଲାଣି ମୋତେ ଦରକାର ହେଉଛି ମୁଁ ପାଖରୁ ଯାଇ ଖାଇବି ନା କ'ଣ ବହୁତ ସମୟ ହେଲାଣି ତ ଅର୍ଡ଼ର୍ଟା ପହଞ୍ଚି ନାହିଁ ଟିକେ ଜଲ୍ଦି ପହଞ୍ଚାଇଥାନ୍ତି ତ ଠିକ୍ ହୋଇଥାନ୍ତା ପ୍ଲିଜ୍ ସାର୍ ଠିକ୍ ଅଛି ସାର୍